ମଧ୍ୟାହ୍ନ ଭୋଜନ ଏଠି ପ୍ରାୟତଃ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଦିଆ ହେଉଛି ଯେଉଁ ଯେଉଁ ମଧ୍ୟାହ୍ନ ଭୋଜନ ଦିଆହେଉଛି ତା' ଯୋଗୁଁ ପିଲାମାନଙ୍କର ଉପକାର ହେଉଛି ପିଲାମାନେ ଆଗରୁ ଭୋକରେ ରହୁଥିଲେ ବା ଆଗରୁ ବହୁତପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ପ୍ରାୟତଃ ଯେଉଁ ମଧ୍ୟାହ୍ନ ଭୋଜନ ଦିଆହେଉଛି ତାହା ଯୋଗୁଁ ପିଲାମାନଙ୍କର ଉପକୃତ ହେଉଛି ପିଲାମାନେ ଭଲକି ପାଠ ପଢ଼ିପାରୁଛନ୍ତି ଏବଂ ତାଙ୍କ ମାଇଣ୍ଡ୍ଟା ଭଲ ରହୁଛି ଦିମାଗ୍ ଭଲ ରହୁଛି ଏବଂ ସେଇ ଜିନିଷଟା ଅଙ୍ଗନବାଡ଼ିରେ ମଧ୍ୟ ଦିଆ ହେଉଛି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଦିଆ ହେଉଛି ଯେଉଁଟାକି ମଧ୍ୟାହ୍ନ ଭୋଜନ କୁହା ହେଉଛି ତ ଆଜିକା ଡେଟ୍ରେ ମଧ୍ୟାହ୍ନ ଭୋଜନ ଆମ ଭିତରେ ବହୁତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଯେଉଁଥିରେକି ପିଲାମାନଙ୍କର ସ୍ୱାସ୍ଥ୍ୟ ଦେହ ଭଲ ରହୁଛି ପାଠ ପଢ଼ିବାରେ ଅଗ୍ରସିତ ହେଉଛନ୍ତି ଆଗରୁ ଯେଉଁଟା ଦିଆହେଉଥିଲା ସେଇଟା କେବଳ କମ୍ ଦିଆହେଉଥିଲା ଏବଂ ଆଗରୁ ଭଲ ଭଲକି ରହିପାରୁନଥିଲେ ତ ଏବେ ଯେଉଁ ମଧ୍ୟାହ୍ନ ଭୋଜନ ଦିଆହେଉଛି ସେଇଟା ବହୁତ ଭଲ ଦିଆହେଉଛି ଯାହାଦ୍ୱାରାକି ପିଲାମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁଛି ପିଲାମାନଙ୍କର ହେଲ୍ଥ ଶରୀର ଭଲ ରହୁଛି ପିଲାମାନେ ପାଠ ପଢ଼ିବା ପାଇଁ ଯୋଗ୍ୟ ହେଉଛନ୍ତି ଯେଉଁଟାକି ସ୍କୁଲ୍ କଲେଜ୍ ବା ସ୍କୁଲ୍ କିମ୍ବା ନିଜର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଦିଆହେଉଛି